ଛାତ ଉପରେ ବଗିଚା ଏବଂ ସାଧାରଣ ବଗିଚା ମଧ୍ୟରେ ପାର୍ଥକ୍ୟ ଅଛି କାହିଁକିନା ଛାତ ଉପରେ ଯେହେତୁ ଯେଉଁ ନ ସବୁ ବଗିଚା ଅଛି ସେଥିରେ ସବୁ କୁଣ୍ଡରେ ଲଗାଯାଏ ପ୍ଲାଷ୍ଟିକ୍ କୁଣ୍ଡରେ ଲଗିଆଯାଏ ସେ ଲଗିଆଯାଏ କାହିଁକିନା ଛାତ ଉପରେ ସବୁ ଛୋଟଛୋଟ ଗଛ ଲାଗିବା ଯେପରି ଘିକୁଆଁରି ଗଛ ହଉ କି ଗୋଲାପଫୁଲ ଗଛ ହଉ କି ଗେଣ୍ଡୁଫୁଲ ଗଛ ହଉ ଏଇ ବିଭିନ୍ନପ୍ରକାର ଫୁଲଗଛ ଛୋଟଛୋଟ ଫୁଲଗଛ ଲାଗିପାରେ କାହିଁକିନା ଅଧିକ ଛାତ ଉପରେ ଗଛ ଲାଗିଲେ ଚେରଟା ଅଧିକ ତଳକୁ ଯାଇପାରେନି ଆଉ ବଗିଚାରେ ଲାଗିଲେ ମାଟିରେ ଲାଗିଲେ ମାଟି ବଗିଚା ଯେଉଁ ତଳେ ଲାଗିଲେ ଘରେ ଲାଗିଲେ ସେଇଠି କ'ଣ ହୁଏ ନା ଚେରଟା ଅଧିକ ତଳକୁ ଯାଏ ଏବଂ ମଜବୁତ ରୁହେ ବହୁତ ଦିନ ମଧ୍ୟ ମାନେ ବଞ୍ଚେ ଏବଂ ସୁବିଧା ହୁଏ ଲଗେଇବା ପାଇଁ କାହିଁକିନା ଛାତ ଉପରେ ଲଗେଇଲେ ବଗିଚାରେ କ'ଣ ଚେର ଅଧିକ ତଳକୁ ଯିବନାହିଁ ଗଛ ଭଲ ଏତେ ଭଲ ହବନାହିଁ ସେଇ ଛୋଟ ହେଇ ରହିବ ବଡ଼ ହେଇପାରିବ ନାହିଁ ଅଧିକ ଏବଂ ଏ ବାରିଆଡ଼େ ଗଛ ଯେଉଁ ଲାଗିଥାଏ ବଗିଚା କରି ଲଗାଯାଏ ସେଇଠି ବହୁତ ଭଲହୁଏ ଏବଂ ଏହି ହେଉଛି ଛାତ ଉପର ବଗିଚା ଏବଂ ସାଧାରଣ ବଗିଚା ମଧ୍ୟରେ ପାର୍ଥକ୍ୟ ବହୁତ ରହିଛି